ହଁ ଆମର ଚାଷ କରିବା ନାଗି କୋଡ଼ି ଗଇଁତି ଶାବୁଳ ଆଉ ଦାଆ ନଙ୍ଗଳ ଆଉ ଏ ଜିନିଷଟା ସବୁ ଦର ଦରକାର କୋଡ଼ିରେ ହାଣିବେ ଆଉ ଗଇଁତିରେ ହଉଛି କତି କରିବେ ଆଉ ଇଏ ନଙ୍ଗଳରେ ବିଲ ଚାଷ କରିବେ ଆଉ ଦାଆରେ କଟାକୁଟି କରିବେ ଆଉ ଗଇଁତିରେ ହଉଛି ହଣାହୁଣି କରିବେ ଆଉ କଟୁରୀରେ କତି ବିଲ କତି କରିବେ